ହ୍ୟାଲୋ ଆପଣ ବିକି ରେଷ୍ଟୁରାଣ୍ଟରୁ କହୁଛନ୍ତି କି ମୁଁ ସ୍ୱର୍ଣ୍ଣଲତା ବରାଳ ମୁଁ ଉତ୍ତରାବଇରୁ କହୁଛି ମୁଁ ଗୋଟିଏ ଚିକେନ ବିରିୟାନି ଅର୍ଡ଼ର କରିଥିଲି ଏପର୍ଯ୍ୟନ୍ତ ହେଲେ କ'ଣ ପାଇଁ ପହଁଞ୍ଚିଲାନି ଆପଣ ଟିକେ ଡେଲିଭରି ବୟଙ୍କୁ ଫୋନ କରିକି ପଚାରନ୍ତୁ ଗୋଟାଏରେ ଅର୍ଡ଼ର କରିଥିଲି ଦୁଇଟା ବାଜିଲାଣି ଏପର୍ଯ୍ୟନ୍ତ ହେଲା ଖାଦ୍ୟ ପହଁଞ୍ଚିଲାନି ଆପଣଙ୍କର ଯଦି ଆପଣ ଯଦି ଅସୁବିଧା ଅଛି ଆପଣ ଟିକେ ଫୋନ କରି ବୁଝନ୍ତୁ ଖାଇବା ପଠାନ୍ତୁ ଭୋକ ଲାଗିଲାଣି